ଆମ ଅଞ୍ଚଳରେ ଅପରାଧ ଦୁର୍ଘଟଣାକୁ ପୋଲିସ୍ ଠିକ୍ ଭାବେ ନିୟନ୍ତ୍ରଣ କରୁନାହିଁ କାରଣ ପୋଲିସ୍ ଯେତେବେଳେ କୌଣସି ଗୋଟେ ଦୁର୍ଘଟଣା ଘଟୁଛି ସେତେବେଳେ ପୋଲିସ୍ ଠିକ୍ ସମୟରେ ନ ପହଞ୍ଚି ତାର କେତେ ସମୟ ପରେ ପହଞ୍ଚୁଛି କୌଣସି ଗୋଟେ ଚୋରି ହେଲେ ପୋଲିସ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କୌଣସି ସାଧାରଣ ପଦକ୍ଷେପ ନେଉଛି